ମୁଁ ଗୋଟିଏ ଟି ସାର୍ଟ କିଣିଥିଲି ଏହାର ରଙ୍ଗ ମୋର ବହୁତ ପସନ୍ଦ ଥିଲା ଏବଂ ଏହାକୁ ଉପଯୁକ୍ତ ମୂଲ୍ୟ ରେ ମଧ୍ୟ ମୁଁ ପାଇଥିଲି ଏହାର କପଡ଼ା ବହୁତ ଉଚ୍ଚ କୋଟିର ଥିଲା ଏବଂ ପିନ୍ଧିବା ପାଇଁ ବହୁତ ଆରାମ ଦାୟକ ମଧ୍ୟ ଥିଲା